ହ୍ୟାଲୋ ମୁଁ ଓମ୍ ଓମ୍ ପ୍ରକାଶ ସ୍ୱାଇଁ କହୁଛି ସାର୍ ଆଉ ମୁଁ ଏବେ ବାଙ୍ଗାଲୋରରେ ରହୁ ଜବ୍ କରୁଥିଲି ଏବେ ବର୍ତ୍ତମାନ ପାଇଁ ମୁଁ ଗାଁକୁ ଆସିଛି ଆଉ ମୁଁ ଶୁଣିଲି ଆପଣ ଗୋଟେ ଛୋ ଦୋକାନଟେ ଅଛି ଆପଣଙ୍କ କି ଦୋକାନ ଅଛି ହଁ ଆପଣଙ୍କ ସିଙ୍ଗଡ଼ା ଆଳୁଚପ୍ର ରେଟ୍ କେତେ ଆଉ ଆପଣଙ୍କ ଦୋକାନରେ ଆଉ କିଛି ମିଠାପିଠା କିଛି ରଖୁ ନାହାଁନ୍ତି କି ମିଠାପିଠା କିଛି ରଖୁନାହାଁନ୍ତି କି ଆପଣ ନାଇଁ ସେଇ ଆପଣ ଦେଖିଲା ସି ଆଉ ଟିକେ ଯାହେଲେ ବି ରେଟ୍ ପତ୍ର ସବୁ ଅଛି ସାମାନ୍ ପତ୍ର ହେନ୍ଟେନ୍ ଯାହା କିଣିବା ପାଇଁ ଆଉ ମୁଁ କହୁଥିଲି ମୁଁ ବାଙ୍ଗାଲୋରରେ ରହୁଛି ଯାହାବି ଗୋଟେ ଛୁଟିଆ ଜବ୍ଟେ କରିଛି ଯେ ସେଇ ଜବ୍ରେ କେତେଦିନ ପରେ ମୁଁ ଏବେ ବାହାରି ପଡ଼ିବି ଯାହାକି ସେ ଦୋକାନ ଏବେ ଯେଉଁ ମୁଁ ଯୋଉର କରୁଛି ସେଇଟା ଆଉ କିଛି ଭଲ କି ଚାଲୁନି କାମପତ୍ର ପଇସାପତ୍ର ପେମେଣ୍ଟ୍ ବି ବହୁତ କମ୍ ମିଳୁଛି ସେଇରା ଆମର କେତେ ମୁଁ କହୁଥିଲି ଏଇଟା ଆମେ ଆସିକିରି ଗୋଟେ ଛୁଟିଆ ଦୋକାନଟେ କରିଦେବା ଆଉ ଏଠି ତ ଓଡ଼ିଆ କାରିଗର ବି କେତେ ଅଛନ୍ତି ଓଡ଼ିଆ କାରିଗରୀ କେତେ ଅଛନ୍ତି ଆଉ ଆପଣ ଆସିବେ ଟିକେ ସହଯୋଗ କରିଦେଇଥିଲେ ଏବଂ ଭଲ ହେଇଥାନ୍ତା ରୁମ୍ଫୁମ୍ ପାଇଁ କିଛି ବ୍ୟାବସ୍ଥା ନାହିଁ ରୁମ୍ଫୁମ୍ ଏଭେଲେବୁଲ୍ ଅଛି ସେଇ ରୁମ୍ ଭଡ଼ା ଗୋଟେ ଗୋଟେ ମିଳିବ ବେଡରୁମ୍ଟେ ମିଳିବ ଗୋଟେ ବେଡରୁମ୍ଟେ ଗୋଟେ କିଚେନ୍ଟେ ଆଉ ଆଉ ଲାଟିନ୍ ପାଇଁ ଗୋଟେ ଲାଟିନ୍ ପାଇଁ ଏତିକି ସବୁ ମିଶେଇକି ତିନି ହଜାର ଟଙ୍କା ପଡ଼ୁଛି ଆଉ ହଁ ଗୋଟେରେ ସିଙ୍ଗଲ୍ ସିଙ୍ଗଲ୍ ରୁମ୍ ପାଇଁ ହଁ ସବୁ ମିଳିବ ସବୁ ବ୍ୟାବସ୍ଥା ରହିଯାଇଛି ହୋଟେଲ୍ କହିଲେ ଆପଣ ଏଠି ପାଞ୍ଚ ଦଶ ଟଙ୍କା କୋଡ଼ିଏ ଟଙ୍କା ପନ୍ଦର ଟଙ୍କା ହିସାବରେ ଖାଉଛନ୍ତି ଆଉ ଟିଫିନ୍ ପ୍ଲେଟ୍ ହିସାବରେ ତିରିଶି ଚାଳିଶି ଉପରେ ପଳାଉଛନ୍ତି ତ ହେଲେ ବାଙ୍ଗଲୋର ଲୋକମାନେ କଣ କି କମ୍ ରୋଷେଇ କମ୍ ରୋଷେଇବାସ କରୁଛନ୍ତି ବେଶୀରେ ହୋଟେଲ୍ରେ ଏକା ଖାଇଥାଉଛନ୍ତି ତ ଏଠି ହୋଟେଲ୍ଫୋେଟଲ୍ ଖୋଲିଥିଲେ ବହୁତ ଭଲ ଚାଲିଥାନ୍ତା ସେଥିପାଇଁ ମୁଁ କହୁଛି ଆପଣ ଯଦି ହୋଟେଲ୍ ହଁ

ଆଉ ଯଦି ଆସିବେ ବୋଲି ମୋର ଏବେ ବର୍ତ୍ତମାନ ପାଇଁ ମାସେ ପାଇଁ ଛୁଟି ହେଇଥିଲି ପନ୍ଦର ଦିନ ଏବେ ଗାଁ ରେ ଅଛି ଆଉ ପନ୍ଦର ଦିନ ପରେ ଯିବି ଆଉ ଆପଣ ଯଦି ଭେଟ ହେବେ ଯଦି କଣ ଟିକେ କଥାବାର୍ତ୍ତା ହେବା ଆଉ ହଁ

ମୁଁ ବି ଭା ହଁ ମୁଁ ବି ଭାବୁଥିଲି ନିଜର ଗୋଟେ ବିଜିନେସ୍ଟେ କରିବା ଗୋଟେ ଲୋକ ଓଡ଼ିଆ କାରିଗର ବହୁତ ଅଛନ୍ତି ଏଠି ହେଲେ ନିଜର ଗୋଟେ ବିଜିନେସ୍ଟେ କଲେ ଭଲ ଚାଲିଥାନ୍ତା ହଉ ମୁଁ ଆପଣଙ୍କୁ କାଲି କହୁଛି ହଁ ହଉ ରଖୁଛି ଆଜ୍ଞା